ମୁଁ ଯେତେବେଳେ ଆମ ସ୍କୁଲ୍ରେ ପଢ଼ୁ ଥାଏ ଛୁଟି ଯେହେତୁ ମୁଁ ଯୋ ପାହାଡ଼ ଫିର୍ ମନ୍ଦିର ସବୁ ଦେଖିବାକୁ ଏତେ ଖୁସି ଲାଗେ ଯେ ମୁଁ ନିଜେ ବି କହି ହବ ନାହିଁ କା ଯେତେବେଳେ ଆମର୍ ଗୋଟେ ମନ୍ଦିର ରହିସି ଜଗନ୍ନାଥ ମନ୍ଦିର ପୁରୀ ପୁରୀ ଯିବାକୁ ବହୁତ ଇଚ୍ଛା ଯେଉଁଠିକି ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଏବଂ ଯୋ ସମୁଦ୍ର ଯୋ ବିଚ୍ ରହେଲି ବିଶାଖାପାଟଣା ରେ ସେଠାରେ ପାଣି ଏସବୁ ଦେଖିବାକୁ ବହୁତ ଖେଳବା ଭଲ୍ ଲାଗେ ଭି ସେଇଠି ଫଟୋ ସବୁ ଉଠାଇବାକୁ ସେଇଠି ଜଙ୍ଗଲ ଜଙ୍ଗଲ ଆମର ଦେଓଗିରି ପର୍ବତ ସେସବୁ ଦେଖି ଯିବାକୁ ମୋତେ ବହୁତ ଭଲ ଲାଗେ ଆମେ ସବୁବେଳେ ସେଠିକି ଯାଉ ଫଟୋ ଉଠାଉ ଫିର୍ ବହୁତ ଏନ୍ଜୟ ବି କରିଥାଉ ସେଇଟା ଦେଖିକରି ଫିର୍ ସେ ବିଚ୍ରେ ଯେତେ ପାଣି ଥାଏ ବହୁତ ସାରା ଲୋକମାନେ ଆସିଥାନ୍ତି ତ ବହୁତ ସାରା ଖେଳନା ଗୁଡ଼ାକ ଆସ୍ତେ ଆସ୍ତେ ସବୁ ଦେଖିକରି ଆମେ କିଣିଥାଉ ତା ସହିତ ଖାଇବାକୁ ସୁତା ଭଲ ଲାଗେ ସେସବୁ ଦେଖି ଛୁଟି କାଟିବା ଆଗୁରୁ ଏ ସବୁ ପ୍ଲାନ କରିଥାଉ କି ଯେ ମୁଁ ଗଲେ ସେଇୟା କରିବେ ଏଇୟା କରିବେ ସେ ମନ୍ଦିର ଯିବେ ସେ ଡ୍ରେସ୍ କିଣିବେ ସବୁ ତ ଆମେ ସବୁବେଳେ ଛୁଟି କାଟିଥାଉ କି ଯେ ଆମେ ଅନ୍ୟ ଯେଉଁଗୁଡ଼ା ଭଲ ଭଲ ଜିନିଷ କୁ ବୁଲିଯିବା ପାଇଁ